ମୁଁ ଯେତେବେଳେ ଲଙ୍ଗ୍ ଟୁର୍ରେ ଯିବା ବଲେ ସବୁ ଫାଷ୍ଟ୍ରେ ମୁଁ ମୁଁ ଫାଷ୍ଟ୍ କପଡ଼ା ସବୁ ତା'ପରେ ଔଷଧ ପତ୍ର ଖାଇବା ଜିନିଷ ତା'ପରେ ବ୍ୟାଗ୍ ପତ୍ର ସବୁ ଦଶ ଦିନ କି ପାଞ୍ଚ ଦିନ ପାଇଁ ଲଙ୍ଗ୍ ଟୁର୍ରେ ଯେତେବେଳେ ଯିବା ବଳେ ସବୁ କିିଛି ନେବାକୁ ପଡ଼ିଛି ଖାଇବା ଜିନିଷ ତା'ପରେ କେଉଁଠି ରହିବି ସବୁ ଜାଗା ଠିକ୍ ଠାକ୍ କରି ଫାଷ୍ଟ୍ ଏଇଠି ଫାଷ୍ଟ୍ ଏ ଯିବ ଯେମିତି ଜାଗା ସେଟ୍ କରିବାକୁ ପଡ଼ୁଛି ତା'ପରେ ପାଣି ଖାଦ୍ୟ ହେଲେ ପାଣି ଖାଦ୍ୟ ସବୁ ନେବାକୁ ପଡ଼ୁଛି ଯେମିତି ଯେ ଦଶଦିନ ପାଇଁ ଯିବି ସେମିତି ଖାଇବା ଜିନିଷ ନେବାକୁ ପଡ଼ିବ ତା'ପରେ ଯେଉଁଠି ରହିବି ସେଥିପାଇଁ ସେଥିପାଇଁ ଗୋଟେ ଟେଣ୍ଟ୍ବି ଟେଣ୍ଟ୍ବି ନେବାକୁ ପଡ଼ିବ ତା'ପରେ ଶୋଇବା ପାଇଁ ସବୁକିଛି ଘରୁ ନେବାକୁ ପଡ଼ିବ ତା'ପରେ ଜାମା ପେଣ୍ଟ୍ କମ୍ସେ କମ୍ ଦଶ ଦିନ ପାଇଁ ଜାମା ପେଣ୍ଟ୍ ବାକୁ ପଡ଼ିବ ଇତ୍ୟାଦି ସବୁ ନେବାକୁ ପଡ଼ିବ ତା'ପରେ ହେଲା ଯେଉଁ ବାଇକ୍ ଧରିଗଲେ ତ ଫୁଣି ବାଇକ୍ରେ ଯିବା ବଳେ ତା'ପରେ ଲଙ୍ଗ୍ ଟୁର୍ରେ ଯିବାବେଳେ ବ୍ୟାଗ୍ ପତ୍ର ସବୁ ନେବାକୁ ପଡ଼ିବ ତା'ପରେ ତା'ପରେ ସବୁ ଖାଇବା ପାଇଁ ରଖିବା ପାଇଁ ସବୁ ଜାଗା ସବୁ ସେଟ୍ ସାଟ୍ କରି ତା'ପରେ ଆମର ବାହାରୁଛି ତା'ପରେ ସବୁ କିଛି ନେବାକୁ ପଡ଼େ ତା'ପରେ ଲଙ୍ଗ୍ ଟୁର୍ରେ ଯିବା ବେଳେ ବହୁତ